ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ମାତୃଭୂମି ମାତୃଭାଷାର ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ ନାହିଁ ଆମେ ଓଡ଼ିଆ ଆମ ମାତୃଭାଷା ହେଉଛି ଓଡ଼ିଆ ପ୍ରତିବର୍ଷ ଫେବୃଆରୀ ମାସ ଏକୋଇଶି ତାରିଖକୁ ଆମେ ମାତୃଭାଷା ଦିବସ ରୂପେ ପାଳନ କରୁ ତେଣୁ ଆମେ ଯେପରି ଅନ୍ୟ ଭାଷା ଆମ ମାତୃଭାଷା ସହିତ ବୁଝିପାରୁ ଆମର ଓଡ଼ିଆଭାଷାକୁ ଅନ୍ୟମାନେ ବି ଅନ୍ୟ ଭାଷା ଭାଷୀ ଲୋକମାନେ ବି ଯେମିତି ବୁଝିପାରନ୍ତି ଏହା ଆମମାନଙ୍କର ଜାଣିବା ବା ଶିଖିବା ଦରକାର